ନିର୍ବାଚନ ସମୟରେ ଦଳୀୟ ସମର୍ଥଙ୍କର ଭଙ୍ଗାରୁଜା ବା ସେମାନଙ୍କର ଅପପ୍ରଚାର ବା ସେମାନଙ୍କର ଅପବ୍ୟବହାର ଭଦ୍ରାମିର ଆମେ ଅସୁବିଧାର ସମ୍ମୁଖୀନ ହୋଇଥାଉ ଯେତେବେଳେ କୌଣସି ନିର୍ବାଚନ ଦଳୀୟ ଦଳୀୟ ଭେଦଭାବ ମତଭାବ ରଖିଥାଆନ୍ତି ଗ୍ରାମାଞ୍ଚଳରେ କିଛି ଲୋକମାନେ ଏକଜୁଟ ହୋଇ ଅନ୍ୟଦଳ ବା ବିଜୟଦଳ ବିଜୟଦଳ ବିଜୟ କରିସାରିବା ପରେ ବା ତା' ପୂର୍ବରୁ ଯେଉଁ ଦଳ ଅନ୍ୟଦଳ ପ୍ରତି ଆକ୍ଷେପ ଅ ପ୍ରଦର୍ଶନ କରନ୍ତି ଓ ସେମାନଙ୍କୁ ମାରଧର କରନ୍ତି ଗାଳିଗୁଲଜ କରନ୍ତି ଯାହାଫଳରେ ଲୋକମାନଙ୍କର ମାନସିକ ସ୍ଥିତି ହରାଇ ବସନ୍ତି କେଉଁ କେଉଁ କାହାକୁ ଭୋଟ ଦେବେ ସେହି ଭିତରେ ମଧ୍ୟ ଦ୍ୱନ୍ଦରେ ପଡ଼ନ୍ତି ଯାହାକି ନିର୍ବାଚନ ପ୍ରତ୍ୟେକ ଲୋକଙ୍କର ସାଧାରଣ ଭାବରେ ସମସ୍ତିଙ୍କର ଅଧିକାର ହୋଇଥିବା ସ୍ଥଳେ ସେ ଅଧିକାର ଉପରେ ଏହି ଦଳୀୟ କର୍ମଚାରୀମାନେ କୁଠାରଘାତ କରନ୍ତି ଯାହାଫଳରେ ସାଧାରଣ ଲୋକଟି ନିଜର ବୁଦ୍ଧିହୀନ ଅବସ୍ଥାକୁ ଆସିଯାଇଥାଏ ଓ ସେମାନଙ୍କୁ ହଇରାଣ ମଧ୍ୟ ଏହି ଦଳୀୟ ସମର୍ଥକମାନେ କରିଥାଆନ୍ତି ସାଧାରଣଲୋକ ସବୁବେଳେ ଅସୁବିଧାରେ ସମ୍ମୁଖୀନ ହୋଇଥାଏ